ପି ଏମ ଘୋଷଣା ସୁବିଧା ଆମକୁ ପି ଏମ ଆମକୁ ସୁବିଧା କରିଛନ୍ତି ଡାଲି ଏ ଚାଉଳ ଗହମ ଆଉ ରାସନ କାର୍ଡ଼ ଦେଇଛନ୍ତି ଆମର ସ୍ୱାସ୍ଥ୍ୟ ବୀମା ଦେଇଛନ୍ତି ସ୍ୱାସ୍ଥ୍ୟରେ ଯେତେ ଖରାପ ହେଲେ ବି ଆମକୁ ସ୍ୱାସ୍ଥ୍ୟ ମାଗଣା ସ୍ୱାସ୍ଥ୍ୟ ବୀମା ଦେଇଛନ୍ତି ତା'ପରେ ଆମର ଆମ୍ବୁଲାନ୍ସ ଯୋଗେ ଆମେ ଦେଇପାରିବୁ ଯାଇପାରିବୁ ଆମ୍ବୁଲାନ୍ସ ଯୋଗେ କେମିତି ଶୀଘ୍ର ସୁବିଧାରେ ପହଞ୍ଚି ପାରିବୁ ତା'ପରେ କାଳିଆ ଯୋଜନା ପଇସା ଚାଷୀମାନଙ୍କର ଚାଷୀ କମି ଥାଉ ବା ନଥାଉ ସେମାନଙ୍କୁ କାଳିଆ ଯୋଜନା ପଇସା ସେମାନଙ୍କୁ ମିଳିପାରୁଛି ହେଇଥାଏ ଆମ ଆମକୁ ସବୁ ମିଳି ମିଳିପାରୁଛି ଯାହାର ତା'ପରେ କିଛି ବି ବାତ୍ୟା ବନ୍ୟା ଆସିଲା ଯେଉଁ ସେମାନେ ତା ଦ୍ୱାରା ଆମକୁ ଖାଦ୍ୟ ମଧ୍ୟ ଆମକୁ ଖାଦ୍ୟ ଯୋଗାଇ ଦେଇଛନ୍ତି ତା'ପରେ କରୋନାରେ ମହାମାରୀରେ ବି ଆମକୁ ନିଜ ନିଜ ଘରେ ନିଜେ ରହି ସେମାନେ ସେ ମଧ୍ୟ ଆମକୁ ଆମର ଭରଣ ପୋଷଣ ଖାଦ୍ୟ ମେଡ଼ିକାଲ ଚିକିତ୍ସା ରାସ୍ତାଘାଟର ସୁବିଧା ଜଳର ଜଳ ପରି ପାଣିର ବ୍ୟବସ୍ଥା ପାଣିର ବ୍ୟବସ୍ଥା କରୁଛନ୍ତି ଇଲେକ୍ଟ୍ରିର ସୁବିଧା କରୁଛନ୍ତି ପାଣିର ବ୍ୟବସ୍ଥା କରିଦେଉଛନ୍ତି ମଧ୍ୟ ଆମକୁ ବହୁତ ବହୁତ ହିତାଧୀକାରୀ ଉପକାର କରିଛନ୍ତି